ଆମ ସମାଜରେ ବିବାହ ସମାଜ କେତେ ଗୁଡ଼ିଏ ବିସ୍କୃତ ବଡ଼ ଛୋଟ ପରିଚାଳନା ଯୋଗ୍ୟତା କରିବା ପାଇଁକା ବଡ଼ ବଡ଼ ବିବାହ ପ୍ରସ୍ତାବରେ ଆମ ବହୁତ ଗୁଡ଼ିଏ ପଇସା ଖର୍ଚ୍ଚ ହୁଏ ବହୁ ଆଡ଼ମ୍ବରରେ ହୁଏ ବନ୍ଧୁ ବାନ୍ଧବ ଝିଅ ବୋହୁ ନାତି ନାତୁଣୀ ସବୁ ଆଡ଼ୁ ଖୋଜା ଖୋଜି ହୋଇକି କୁଣିଆ ମଇତ୍ର ଆସନ୍ତି ଆଉ ବହୁତ ବି ଖୁସି ଲାଗେ ଗୁଆ ଗଣ୍ଡା ବ୍ୟବହାର ବାଣିଜ୍ୟ ବି ଚଳେ ଆଗେ ପୁଅଟିଏ ଝିଅ ଟିକି ଦେଖିବାକୁ ଯାଏ ତା'ପରେ ଝିଅଘର ପୁଅଘରର ଲୋକର ମନ ମିଶିଲେ ଯାଇକି ବିବାହ କାର୍ଯ୍ୟଟି ସମ୍ପୂର୍ଣ୍ଣ ହୁଏ ତାପରେ ବନ୍ଧୁ ବାନ୍ଧବ ଆସନ୍ତି ଏବେ ତ ବହୁତ ପ୍ରକାର ହୋଇଗଲାଣି ରିଙ୍ଗ ସେରିମନି ବି ହେଉଛି ମନ୍ଦିର ମାନଙ୍କରେ ବହୁତ ଆଡ଼ମ୍ବର ପିଲାଙ୍କ ଅନୁସାରେ ଏବେ ବିବାହ ପ୍ରସ୍ତାବ କରିବାକୁ ପଡ଼ୁଛି ଭୋଜିଭାତ ଗେଷ୍ଟ ମେଷ୍ଟ କରୁଛନ୍ତି ବହୁତ ପ୍ରକାର ଆଇଟମ ହେଉଛି ଶହେ ବାଇଶ ତେଇଶ ପ୍ରକାର ଆଇଟମ ବି ହେଉଛି ଆଉ ପଇସା ଗୁଡ଼ିଏ ବି ଖର୍ଚ୍ଚ ଦେଢ଼ ଲକ୍ଷ ଦୁଇ ଲକ୍ଷ ଟଙ୍କା ବି ପାଉନି ବିଭାଘର କରିବା ପାଇଁକା ଗୋଟିଏ ଝିଅଟିଏ ବାହା କଲେ ମିନିମମ ପଚାଶ ପାଞ୍ଚ ଲକ୍ଷ ଛଅ ଲକ୍ଷ ଟଙ୍କା ବି ଖର୍ଚ୍ଚ ହୋଇଯାଉଛି ଟଙ୍କା ପଚାଶ ହଜାରରେ ଗୋଟିଏ ଜିନିଷର ଦାମ ବି ହେଉଛି ଝିଅଟି ବାହା କଲେ ଆମ କୂଳରେ ବହୁତ ପଇସା ପତ୍ର ଖର୍ଚ୍ଚ କରିବାକୁ ପଡ଼େ ଆଉ ଦେବାକୁ ବି ପଡ଼େ ତାର ଯେମିତି କୁହନ୍ତି ସବୁ ଜିନିଷ ଲଗେଇବା ଲାଗି ଜିନିଷ ଘର ସାମଗ୍ରୀ ଜିନିଷ କିଣିବାକୁ ବି ବହୁତ ଗୁଡ଼ିଏ ପଇସା ଖର୍ଚ୍ଚ ହୁଏ